ପହଁରିବା ସମୟରେ ଆପଣ କେବେ କୌଣସି ଚ୍ୟାଲେଞ୍ଜ କିମ୍ବା ବାଧାର ସମ୍ମୁଖୀନ ହେଇଚନ୍ତି ହଁ ପହଁରିବା ଦ୍ୱାରା ମଁ ବୁଡ଼ା ପହଁରା ବେଳେ ମୁଁ ଆସି ପହଁରି ପହଁରି ଆସେ ପଥରରେ ମୁଣ୍ଡ ବାଡ଼ିଯାଏ ବାଡ଼େଇ ହେଇଯାଏ ଆଉ ତାପରେ ଦେଖିଲା ବେଳୁ ମୁଁ ବୁଡ଼ା ମଝିକୁ ଯାଇ ଯାଇଥାଏ ହାରି ଫେର ଆଉଥରେ ରିଟର୍ଣ୍ଣ କଲା ବେଳକୁ ମୋର ମୁଣ୍ଡଟି ଯାଇକି ପଥରରେ ବାଜିଯାଏ କାରଣ ମୁଁ ଭିତରେ ଭିତରେ ପହଁରିଥାଏ ସେଥିପାଇଁ ମୋତେ ଟିକେ ସମ୍ମୁଖୀନର ଟିକେ ହୋଇଥାଏ ହଉଛି କି ହଉଛି କି ଉଦାହରଣ ଆପଣ ସେମାନଙ୍କୁ କିପରି ଦୂର କଲେ କାରଣ ମୁ ଆପଣ କେମିତି କଲେ ସୁରପ ହେଉଛି ଆମେ ଅନ୍ୟକୁ ଶିଖାଇଥାଉ ଏବଂ ହ ହଉଛି ପିଲାମାନଙ୍କୁ ଶିଖା ଫୁଲ ହଉଛି ଫୁଲ ଫୁଲ ବନ୍ଧ ଏସବୁ ଜିନିଷରେ ଆମେ ପହଁରି ପହଁରି ଧୀରେ ଧୀରେ ଆମର ଆଦତ ହେଇଗଲା ଆଦତ ହେଇଥିବା ଦ୍ୱାରା ଆମେ ନିଜେ ଅନ୍ୟକୁ ବି ଶିଖେଇ ପାରିଲୁ